ମୋ ନିଜର ବ୍ୟକ୍ତିଗତ ଲକ୍ଷ୍ୟ ହେଉଛି ସମାଜ ସେବା ସମାଜସେବା କରିବା ପାଇଁ ମୋର ପିଲାଦିନରୁ ବହୁତ ଆଗ୍ରହ ଥିଲା ବର୍ତ୍ତମାନ ମଧ୍ୟ ମୁଁ ସମାଜ ସେବାରେ ଲିପ୍ତ ରହିଅଛି ମୁଁ ବିଭିନ୍ନ ସମାଜସେବୀ ସଂଘ ସହିତ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଅଛି ଏହି ସେବା କରିବା ଦ୍ଵାରା ମୋତେ ବହୁତ ଖୁସି ମିଳିଥାଏ ମୁଁ ମୋର ସକ୍ଷମ ହିସାବରେ ଗରିବ ବୃଦ୍ଧା ଏବଂ ଅସହାୟ ଶିଶୁଙ୍କୁ ସାହାଯ୍ୟ କରି ଆସୁଅଛି ସେମାନଙ୍କୁ ଛତା କମ୍ବଳ ଚପଲ ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରୁଅଛି ଏହିପରି ଭାବରେ ମୁଁ ମୋର କର୍ତ୍ତବ୍ୟ କରୁଅଛି